ଆମ ଘରେ ଖରା ପାଗରେ ଥଣ୍ଡା ପାଣି ବନାଯାଇଥାଏ ତୋରାଣୀ ପାଣି ତୋରାଣୀ ପାଣି ଖରା ସିଜିନ୍ରେ ଥଣ୍ଡା ପାଣି ଓ ଥଣ୍ଡା ସିଜିନ୍ରେ ଗରମ ପାଣି କରାଯାଇଥାଏ ଏହା ଏହା ଏହା ପରେ ଏହା ପରେ ଫିଲିଟର୍ ଦ୍ଵାରା ପାଣି କର କରାଯାଇଥାଏ ଛଣା ପାଣି ବ୍ୟବହାର କରାଯାଇଥାଏ ଏହି ପ୍ରକାର ବିଭିନ୍ନ ମାଧ୍ୟମରେ ପାଣିକୁ ତିଆରି କରି ବ୍ୟବହାର କରାଯାଇ ଥାଏ ପାଣିର ସଦୁପଯୋଗ କଲେ ମଣିଷର ଉନ୍ନତି ହୋଇଥାଏ ପାଣି ଯେତେ ଯେତିକି ସଫା ସୁତରା ପିଇବା ସେତିକି ଦେହ ଭଲ ଥିବ ସେଥିପାଇଁ ଯେଉଁ ସିଜିନ୍ରେ ସେ ସେଇ ପ୍ରକାର ପାଣି ପିଇବା ଦରକାର ବୋଲି ଘରେ ଥଣ୍ଡା ପାଗରେ ଥଣ୍ଡା ପାଣି ବ୍ୟବହାର କରାଯାଏ ଓ ଗରମ

ସିଜିନ୍ରେ ଉଷୁମ ପାଣି ବ୍ୟବହାର କରାଯାଇଥାଏ ଓ ଗରମ ସିଜିନ୍ରେ ଥଣ୍ଡା ପାଣିର ବ୍ୟବହାର କରାଯାଇଥାଏ ଏଇପରି ଭାବରେ ଆମ ଘରରେ ପାଣିର ସଦୁପଯୋଗ କରି ସବୁବେଳେ ପିଇବାକୁ ପଡ଼ିଥାଏ ଏପରି ପିଇବା ଦ୍ଵାରା ଥଣ୍ଡା ଜ୍ଵର ହୋଇନଥାଏ ହୋଇନଥାଏ ଗରମ ସିଜିନ୍ରେ ତୋରାଣୀକୁ କାଞ୍ଜି କରି ପାଣିରେ ପରିଣତ କରି ପିଇଥାଉ ଏବଂ ପାଣି ଆକାରରେ ମାଣ୍ଡିଆ ଜାଉ ବନାଇ ଖରା ସିଜିନ୍ରେ ପିଇଥାଉ ଏହା ଦ୍ଵାରା ଖରାରୁ କିଛି ରକ୍ଷା ପାଇଥାଏ ଦେହ ଥଣ୍ଡା ରହିଥାଏ ଏଇପରି ଭାବରେ ହିଁ ଆମେ ଥଣ୍ଡା ଘରରେ ପାଣିର ତିଆରି କରିଥାଉ ଏହା ଦ୍ଵାରା ଆମ ଘରେ ବହୁତ ଉପକୃତ ହୋଇଥାଏ